ହେଲୋ ଦୀପୁ ରେଷ୍ଟୁରାଣ୍ଟରୁ କହୁଥିଲେ ଆଉ ଖାଇବା କେମିତି କ'ଣ କମ୍ ମସଲାରେ ମିଳିବ ଆଉ ଆମର ଚିକେନ୍ ମଟନ୍ ଆଉ ଭାତ ଆଉ ପନିର ଛତୁ ଏମିତି ସବୁ ସାଲାଡ଼୍ ଫାଲାଡ଼୍ ସବୁ ବୋଧେ ଆଉ କମ୍ ମସଲା ଦେଇକି କରିଥିବ ସେଇଭଳିଆ ଖାଇବାକୁ ଚାହୁଁଛୁ ହେଇପାରିବ ତ